ଗଳା ଯନ୍ତ୍ରଣା ପାଇଁ ଆମେ ଘରୋଇ ଉପକାର ହେଲା ଏଇ ଯେ ଗରମ ପାଣି ଲୁଣ ଟିକେ ଗଳାର କୁଳୁ କୁଳୁ କଲେ ଗରମ ଏଇ ଗଳାଟା ଟିକେ ଭଲ ଲାଗେ ଆଉ ଏ ଯେଉଁ ଟିକେ କାଢ଼ା କରିକି ପିଇଲେ ଟିକେ ସେକ ଦେଲେ ଗଳାରେ ଯନ୍ତ୍ରଣାଟା କମିଯାଏ ଟିକେ ଭଲ ଲାଗେ ସକାଳୁ ସନ୍ଧ୍ୟାରେ ଏଇଟାକୁ ଦୁଇ ଟାଇମ୍ କରିଦେଲେ ଗଳା ଯନ୍ତ୍ରଣା ଟିକେ ଭଲ ହୋଇଯାଏ